ହଁ ମୁଁ ମୋ ପରିବାର ଏବଂ ସାଙ୍ଗ ମାନଙ୍କ ବିଷୟରେ ମୁଁ କହିପାରିବି ଆମ ପରିବାରରେ ଆଠ ଜଣ ସଦସ୍ୟ ବାବା ମୋ ବାବା ମାମା ଦିଦି ଦାଦା ଖୁଡି ଜେଜେମା ଆଉ ଦାଦା ଖୁଡି ଙ୍କର ଗୋଟିଏ ପୁଅ ଅଛି ଏବଂ ମୁଁ ମୋ ବାବା ଏକ ଇଟା ଫ୍ୟାକ୍ଟ୍ରି କରିଛନ୍ତି ଏବଂ ମାମା ଜଣେ ହାଉସ ୱାଇଫ୍ ଏବଂ ସ୍କୁଲରେ ମଧ୍ୟ ଟିଚର ଅଛନ୍ତି ଦିଦିର ଗ୍ରାଜୁଏସନ କମ୍ପ୍ଲିଟ ହୋଇଯାଇଛି ଏବେ ତା'ର ମ୍ୟାରେଜ ପାଇଁ ଦେଖା ଦେଖାଦେଖି ଚାଲିଛି ମୋ ଦାଦା ଜଣେ କମ୍ପାନୀରେ କାମ କରନ୍ତି ଏବଂ ଖୁଡି ହାଉସ୍ ୱାଇଫ୍ ହାଉସ୍ ୱାଇଫ୍ ଆଉ ମୋ ସାନଭାଇ ସାନଭାଇର ଏବେ ଟେନ୍ତ୍ ସରିଛି ଟେନ୍ତ୍ ଏଗ୍ଜାମ୍ ଦେଇଦେଇଛି ତାପରେ ମୋ ସାଙ୍ଗ ମୋ ସାଙ୍ଗମାନଙ୍କର ମୋ ସାଙ୍ଗମାନେ ହେଉଛନ୍ତି ଶୁଭମ୍ ମହାପାତ୍ର ସୋମ୍ୟରଞ୍ଜନ ସାହୁ ରଜତ ସୁବୁଦ୍ଧି ସରୋଜ କୁମାର ବେହେରା ଆଲୋକ ପଟ୍ଟନାୟକ ଏହି ସାଙ୍ଗମାନେ ମୋର ସବୁଠୁ ପ୍ରିୟ ସାଙ୍ଗ ଏମାନଙ୍କୁ କେବେ ମୁଁ ଭୁଲିପାରିବି ନାହିଁ